ହଁ ନମସ୍କାର କିଏ କହୁଥିଲେ ଆଜ୍ଞା କୁହନ୍ତୁ ଆଜ୍ଞା ଆପଣଙ୍କର ଆଖିରେ ହଁ ଆଖି ପାଇଁ ଜଣେ ସ୍ପେଶିଆଲିଷ୍ଟ ଆସୁଛନ୍ତି ଆମର ବାହରୁ ଦିଲ୍ଲୀରୁ ଆସୁଛନ୍ତି ସିଏ ଆସୁଛନ୍ତି ସବୁ ୱୀକ୍ ବୁଧୁବାର ହିଁ ଆସୁଛନ୍ତି ସେ ଡକ୍ଟର ରାଜେନ୍ଦ୍ର ପ୍ରଧାନ ଆଜ୍ଞା ଆପଣଙ୍କୁ ତା'ପୂର୍ବଦିନରୁ ଟିକେଟ୍ କରିବା ପାଇଁ ପଡ଼ିବ ଆଜ୍ଞା ବ୍ୟବସ୍ଥା ମାନେ ଆପଣ ଆମର ଜଣେ ଆସିଷ୍ଟାଣ୍ଟଙ୍କ ନମ୍ବର ନେଇଯାଆନ୍ତୁ ତାଙ୍କୁ କଲ୍ କରି କହିଦେବେ ସେ ଆପଣଙ୍କ ଟିକେଟ୍ କରିଦେବେ ଆହୁରି ବହୁତ କିଛି ଅଛି ଆମ ମେଡ଼ିକାଲରେ ବହୁତ ସାରା ଫାସିଲିଟିସ୍ ଆଭଲେବଲ୍ ଅଛି

ଆଜ୍ଞା ଏଇଠି ଫିଜିଓଥେରାପି ଫିଜିଓଥେରାପିଷ୍ଟ୍ ଅଛନ୍ତି ଆଉ ଅର୍ଥୋପେଡ଼ିକ୍ ବି ଆଭଲେବଲ୍ ଅଛି

ଟୁ ପରସେଣ୍ଟ କଟୁଛି ସରି ଟ୍ୱେଣ୍ଟି ପରସେଣ୍ଟ ହଁ ବେଡ଼୍ ଫାସିଲିଟିଜ୍ ଆଭଲେବଲ୍ ବହୁତ ବଢ଼ିଆ ଅଛି ଆଉ ନୀଟ୍ ଆଣ୍ଡ କ୍ଲିନ୍ ବି ଅଛି ଟୟଲେଟ୍ ବଗିରା ସବୁକିଛି ନୀଟ୍ ଆଣ୍ଡ କ୍ଲିନ୍ ଅଛି

ଆଜ୍ଞା ହସ୍ପିଟାଲରେ ଆମର ଆଭଲେବଲ୍ ଅଛି ମେଡ଼ିସିନ ଷ୍ଟୋର ସେଇଠୁ ହିଁ ସବୁ ମିଳିଯାଏ ସେଇଠି ଆପଣଙ୍କୁ ଟେନ୍ ପରସେଣ୍ଟ ଡିସକାଉଣ୍ଟ ମିଳିଯିବ ଯଦି ଆପଣ ବିଜୁସ୍ୱାସ୍ଥ୍ୟ କାର୍ଡ଼ ଦେଖାଉଛନ୍ତି ଯଦି ଟେନ୍ ପରସେଣ୍ଟ ଡିସକାଉଣ୍ଟ ଦିଆହବ ଆଜ୍ଞା ଆଜ୍ଞା ଆଜ୍ଞା ନମସ୍କାର